ହଁ ହଁ ପାଣି ବା ମିସ୍ତ୍ରୀ କହୁଛନ୍ତି ନା ଆମର ଆମର ଟାଙ୍କି ପାଙ୍ଖ ପାଖ ପାଇପ୍ ଫାଟି ଯାଇଛି ତ ତାର ଟିକେ ଆଉ ମାନେ କେମିତି କ'ଣ କରିଥାଆନ୍ତେ ତାକୁ ଯେମିତି ସଜଡ଼ା ବାଗେଇ ଥାଆନ୍ତେ ଟିକେ ଉପର ପଟଟା ଆଜ୍ଞା ଟାଙ୍କି ପାଖରୁ ଆଉ ଯଦି ବେଶୀ ଫାଟି ଥିବ ତ ନୂଆ ଚେଞ୍ଜ କରିଦେବେ ଯଦି ଅଳ୍ପ ଟିକେ

ରିପ୍ୟାରିଂ କଲେ ଆଚ୍ଛା ଆଚ୍ଛା ଦିନିକିଆ ମଜୁରୀ କେତେ କ'ଣ ଅଛି ଦିନିକିଆ ମଜୁରୀ କେତେ କ'ଣ ଅଛି ଆଠଶହ ଟଙ୍କା ଲେଖାଏଁ ଦିନିକିଆ ଆଉ ଯଦି ପୁରୁଣାଟା ସେଇଟାକୁ ସେଇଟା ଇଏ କରେ ତା ପାଇଁ କ'ଣ ଲାଗିବ କ'ଣ ନାହିଁ ସେ ପାଇପ୍ ପାଖରେ ପୁରା ଫାଟିଛି ମୋ ନାଁଟା ହେଉଛି ଲାଲା ଆଦିତ୍ୟ ରାଏ ଆମ ଘରଟା ହେଉଛି ଆଡ୍ରେସ୍ଟା ହେଉଛି ସୂତାହାଟ୍ ଉପର ସାହି

ସୂତାହାଟ୍ ମସଜିଦ୍ ଛକ ପାଖରେ ୟୁସୁଫ୍ ଟେଲର୍ ଅଛି ୟୁସୁଫ୍ ଟେଲର୍ ସାମ୍ନାରେ ଆଜ୍ଞା ଆମ ନା ପଚାରିଲେ କହିଦେବେ ଆଜ୍ଞା ଆଜ୍ଞା ଆଜ୍ଞା